ମୁଁ ଛାତ୍ର ଆବାସରେ ରହି ପଢ଼ୁଛି ଦୀପାବଳି ଛୁଟିରେ ମୁଁ ଘରକୁ ଯିବାପାଇଁ ମୁଁ ଗୋଟେ କ୍ୟାବ୍ ବୁକ୍ କରିଥିଲି ମାତ୍ର କାରଣ ଆମ ଛାତ୍ର ଆବାସଠାରୁ ଘର ବହୁତ ଦୂରରେ ଅଟେ ଏବଂ କୌଣସି ବସ୍ ଯୋଗାଣ ମଧ୍ୟ ନାହିଁ ତେଣୁ ମୁଁ କ୍ୟାବ୍ ବୁକ୍ କରିଥିଲି କିନ୍ତୁ କ୍ୟାବ୍ଟି ସଠିକ୍ ସମୟରେ କ୍ୟାବ୍ବାଲା ଏବେ ପର୍ଯ୍ୟନ୍ତ ଛାତ୍ରାବାସରେ ପହଞ୍ଚି ନାହିଁ ମୁଁ କହିଥିଲି ଗୋଟେ ଛଅଟାରେ ଆସି ପହଞ୍ଚେଇବା ପାଇଁ ମାତ୍ର ଦଶଟା ବାଜିଲାଣି ଏବେ ପର୍ଯ୍ୟନ୍ତ କ୍ୟାବ୍ବାଲା ପହଞ୍ଚିନାହିଁ ତେଣୁ ବ୍ୟସ୍ତ ହୋଇ ପୁଣି କ୍ୟାବ୍ବାଲାର ଫୋନ୍ ନମ୍ବର୍ ସଂଗ୍ରହ କରି କ୍ୟାବ୍ବାଲା ପାଖକୁ କଲ୍ କରିଥିଲି ସେ ଫୋନ କଲ୍ ଉଠାଇ କହିଲା ମ୍ୟାଡ଼ାମ୍ ମୋର କ୍ୟାବ୍ ଅଧା ରାସ୍ତାରେ ଚକା ପଙ୍କଚର୍ ହୋଇଯାଇଥିଲା ତେଣୁ ମୁଁ ଗ୍ୟାରେଜ୍ରେ ଚକ ବଦଳାଇବାରେ ସ ବିଳମ୍ବ ହୋଇଗଲା ତେଣୁ ମୁଁ ଠିକ୍ ସମୟରେ ପହଞ୍ଚି ପାରିଲି ନାହିଁ ତେଣୁ ମୁଁ ଏବେ ଗ୍ୟାରେଜ୍ରେ ଚକ ବଦଳାଇବାରେ ଲାଗିଛି ବଦଳାଇ ଏବେ ବାହାରୁଛି ତେଣୁ ମୁଁ ଏବେ ଫୋନ୍ଟିକୁ ରଖୁଛି ତାପରେ ମୁଁ ତାହାକୁ ପଚାରଦିଲି ଯେ ମୁଁ ପଚାରିଲି ସମୟ ଲାଗିବ ଆଉ କେତେ ସମୟ ଲାଗିବ ଶୁଣି ଡ୍ରାଇଭର କହିଲା ଆଉ ଅଧଘଣ୍ଟା ପରେ ଆସି ପହଞ୍ଚିଯିବି ତାପରେ ମୁଁ ଡ୍ରାଇଭରର କଥାଟିକୁ ଶୁଣି ଫୋନ୍ଟିକୁ କାଟିଲି ଏବଂ ଡ୍ରାଇଭର୍ ଡ୍ରାଇଭରକୁ ଜଗିବାରେ ଲାଗିଲି ତାପରେ ମୁଁ ଫୋନ୍ଟିକୁ ବାଟ ବ୍ୟାଟେରୀ ବନ୍ଦ କରି କ୍ୟାବ୍କୁ ଅପେକ୍ଷା କରିବାରେ ଲାଗିଲି